ଆମ ଅଞ୍ଚଳରେ ଷ୍ଟିମ୍ ବିଜ୍ଞାନ ମେଳା ବର୍ଷକୁ ଦୁଇ ଥର ହୁଏ ଯେଉଁ ଯାହାଫଳରେ ଆମକୁ ଆଉ କିଛି ବିଜ୍ଞାନ ସମ୍ବନ୍ଧୀୟ ଜାଣିବାକୁ ମିଳେ ଇଞ୍ଜିନିୟରିଂର ବି କିଛି ମେଳା ହୁଏ ଯାହାଫଳରେ ପିଲାମାନେ ବନେଇଥିବା ସ୍କାଇଲାଇଟ୍ ଆଉ ସୋଲାର୍ ସିଷ୍ଟମ ଏସବୁ ବିଷୟରେ ଟିକେ ଜାଣିବାକୁ ମିଳେ